ହଁ କିଏ କହୁଥିଲେ କି କିଏ ସରୋଜିନୀ ଆଚ୍ଛା ଆଚ୍ଛା ହଉ କ'ଣ କାମ ଥିଲା ଓ କ'ଣ ଡ୍ରଇଁ କ୍ଲାସ୍ କରିବ ଖାଲି ଡ୍ରଇଁ କ୍ଲାସ୍ କରିବ ନା ଡ୍ୟାନ୍ସ ବି ଶିଖିବ ନା ସେ କ୍ଲାସ୍ କରିବ ତାହେଲେ ହଁ ହଁ ଜଣେ କରିବ ନା ତୁମ ସାଙ୍ଗମାନେ କିଏ ମିଶିକି ସବୁ କରିବ ଆଚ୍ଛା ଆଚ୍ଛା ଆଉ ତାହେଲେ କେତେବେଳେ କ'ଣ ତମେ ଫ୍ରି ରହୁଛ ମୋତେ ଟାଇମ୍ କହିବ ଆଚ୍ଛା ଆଚ୍ଛା ଖାଲି ଡ୍ୟାନ୍ସ ଆଉ ଡ୍ରଇଁ ଶିଖିବ ନା ଆଚ୍ଛା ଆଚ୍ଛା ଯେ ହଁ ଯେ କେତେ ଜଣ ତୁମର ଡ୍ୟାନ୍ସ ଶିଖିବ ଚାରି ପାଞ୍ଚ ଜଣ ସପ୍ତାହକୁ ତ ଦୁଇ ଦିନ ହେଉଛି ଡ୍ୟାନ୍ସ କ୍ଲାସ୍ ଆଉ ହଁ ସପ୍ତାହକୁ ଦୁଇ ଦିନ ହେଉଛି ଶନିବାର ଆଉ ରବିବାର ଦିନଟା ଆଉ ରବିବାର ଦିନଟା ଦୁଇ ଟାଇମ ହେଉଛି ସକାଳେ ହେଉଛି ସନ୍ଧ୍ୟାରେ ହେଉଛି ଶନିବାର ଶନିବାର ଦିନଟା ମାନେ ଗୋଟେ ଟାଇମ ହେଉଛି କାରଣ ତୁମେ ଅଧା ହୋଇଗଲାଣି ନା ତୁମେ ଏବେ ଅଧାରେ ଜଏନ୍ କରିବ କହୁଛ ମାନେ ରବବିବାର ଦିନଟା ଦୁଇଟା କ୍ଲାସ୍ କରିବାକୁ ପଡ଼ିବ ସକାଳେ ଗୋଟେ ସନ୍ଧ୍ୟାରେ ଗୋଟେ ହେଲା ହଁ ଆଉ ଅଧାରେ ବି ଶିଖିବ କହୁଛ ମାନେ ଟିକେ ଏକ୍ସଟ୍ରା ଚାର୍ଜ୍ ବି ପଡ଼ିବ ହଜାର ଟଙ୍କା ଗୋଟେ ଅଧିକ ପଡ଼ିବ ହଁ ଆଉ ଡ୍ରଇଁ ଶିଖିବ ନା ଡ୍ରଇଁ କେତେ ଜଣ ଶିଖିବ ଡ୍ରଇଁ ଜଣେ ଶିଖିବ ଆଚ୍ଛା ଆଚ୍ଛା କେମିତି ଡ୍ରଇଁ ଶିଖିବ କଲର୍ ଡ୍ରଇଁ ନା ପେନ୍ସିଲ୍ ଡ୍ରଇଁ ହଁ ହଁ ହଁ ଆଚ୍ଛା ଆଚ୍ଛା ପେନ୍ସିଲ୍ ଡ୍ରଇଁ ଶିଖିବ ନାଇଁ କି ହୁଁ ହୁଁ ମୁଁ କଥା ହେଉଛି ସାର୍ଙ୍କ ସହିତ ଡ୍ୟାନ୍ସ କଥାଟା ମୁଁ ବୁଝି ଦେବି ଆଉ ଡ୍ରଇଁ କଥାଟା ତ ମୁଁ ବୁଝୁନି ଆଉ ଯେହେତୁ ତୁମେ ପୁରୁଣା ଷ୍ଟୁଡ଼େଣ୍ଟ ମୋର ମୁଁ ସାର୍ଙ୍କୁ କହିକି ତୁମ କଥାଟା କହିବି ତୁମେ କିନ୍ତୁ ଆଗୁଆ ପଇସା ବାନ୍ଧିବା ପାଇଁ ପଡ଼ିବ

ସେଇ ଦୁଇ ହଜାର ଟଙ୍କା ପଡ଼ିବ ମାସକୁ ହଜାରେ କ'ଣ କହିଲେ ହଁ ହଁ ଦୁଇ ତିନି ଦିନ ଭିତରେ ଯଦି ହେବ ବାନ୍ଧି ଦେଲେ ଭଲ କଥା ଆଉ ତୁମେ ଜଏନ୍ ବି କରି ଦେଇଥାନ୍ତ ଆଉ ଶିଖି ବି ଥାନ୍ତ ଭଲ ହୋଇଥାନ୍ତା ତୁମ ସାଙ୍ଗମାନଙ୍କୁ ବି କୁହ କଲ୍ କରିକି ଆଉ ଯଦି ରାଜି ଅଛନ୍ତି ତାହାଲେ ମୋତେ କଲ୍ କରିକି ଜଣେଇବ ଆଉ କିନ୍ତୁ ରବିବାର ଦିନଟା ଦୁଇ ଟାଇମ୍ କରିବାକୁ ପଡ଼ିବ ହେଲା ହଁ ଯେ ତୁମେ ଡ୍ରଇଁ କଥାଟା ତ ମୁଁ ଜାଣିନି ହେଲେ ବି ମୁଁ ମୋ ମନରେ ଭାବୁଛି ଡ୍ରଇଁଟା ବୋଧେ ପାଞ୍ଚଶହ ଟଙ୍କା ନା କ'ଣ ମାସକୁ ସେଇଟା ବି ସାର୍ଙ୍କ ସହିତ କଥା ହେଇକି କହିବି ଆଉ ଗୋଟେ ସପ୍ତାହ ଭିତରେ ସବୁ ଦୁଇଟା ଯାକ ଜଏନ୍ କରିକି ଟାଇମ୍ ସିଡ୍ୟୁଲ୍ କରିଦେଇକି ତୁମେ ଜଏନ୍ କରିବ ହେଲା ହଉ ଠିକ୍ ଅଛି